ଓଡ଼ିଶାର ଧର୍ମ ହେଉଛି ହିନ୍ଦୁ ଧର୍ମ ହିନ୍ଦୁ ଧର୍ମ ମାନେ ଆମେ ଧର ବହୁତ ହିନ୍ଦୁମାନେ ଆମେ ଠାକୁରଙ୍କ ପ୍ରତି ଧର ଆମର ଓଡ଼ିଆ ପ୍ରଭୁ ଜଗନ୍ନାଥ ଯେମିତି ପ୍ରଭୁ ଓଡ଼ିଆ ବହୁତ ଦେବାଦେବୀ ଆମେ ଦେଖୁଛୁ ଯେମିତି ସବୁଠାରୁ ଆମେ ମାନୁଛୁ ତ ପ୍ରଭୁ ଜଗନ୍ନାଥଙ୍କୁ ଆମ ମାନୁ ବହୁ ଠାକୁର ସେଇଟାକୁ ଧର ଗୋଟେ ଦୁଃଖ କଷ୍ଟ ପଡ଼ିଲେ କି କ'ଣ କହିଲେ ଆମେ ଆଗେ ପ୍ରଥମେ ପ୍ରଭୁ ଡ଼ାକି ହାତ ଯୋଡ଼ି ନମସ୍କାର କରୁ ତାକି ତାଙ୍କ ପ୍ରତି ବି ଗଲେ ଆମକୁ ବହୁତ ମାନେ ସବୁ ଦୁଃଖ କଷ୍ଟ ବୋଲି ତାଙ୍କୁ ପାଖରେ ଇଚ୍ଛା ରହିଯିବା ପାଇଁ ମାନେ ହିନ୍ଦୁ ଧର୍ମର ବେଶୀ ହେଉଛନ୍ତି ପ୍ରଭୁ ଜଗନ୍ନାଥ ସମୟ ସବୁ ଲୋକମାନେ ଆଗେ ପ୍ରଭୁକୁ ଡାକିବେ କେମିତି ତାଙ୍କ ନିଜ ଦୁଃଖଟା ତାଙ୍କ ପାଖରେ ଜଣାଇବେ ଏଥିରେ ବହୁତ ଦିନ ଏମିତି ଏପି ଏ ପ୍ରଭୁ ଧର ଆମେ ଜନ୍ମ ହେଇନୁ ଆମ ଜେଜେବାପା ପିଢ଼ିରୁ ବି ଏ ପ୍ରଭୁକୁ ସମସ୍ତେ ଡାକୁଛନ୍ତି ସମସ୍ତେ ବହୁତ ଭଲ ଭଲ ମାନେ ଏମିତି ସମୟ ଚାହୁଁଛନ୍ତି କେମିତି ମୁଁ ତାଙ୍କ ଗୋଟିଏ ଯିବି ତାଙ୍କୁ ଦର୍ଶନ କରିବି ତାଙ୍କ ପ୍ରସାଦ ପାଇବି ମନରେ ବହୁତ ଭକ୍ତିରେ ସେ ଯାଆନ୍ତି ନିଜର ଗୋଟିଏ ଧର ଆଜି ମୁଁ ଗୋଟେ ଭାବିଲି ଏମିତି ପ୍ରଭୁକୁ ଡାକିବି ମୋ ଦୁଃଖ ଶୁଣେ କିନ୍ତୁ ପ୍ରଭୁ ଶୁଣନ୍ତି ଯେମିତି ଦୁଃଖୀର ଦୁଃଖ ବୁଝନ୍ତି ସେମିତି ପ୍ରଭୁ ଜଗନ୍ନାଥ ଯେମିତି ସବୁବେଳେ ଦୁଃଖୀର ଦୁଃଖ କଷ୍ଟ ବୁଝିବାକୁ ସେ ଯେମିତି ହାତ ଟେକିବି ରହିଥାନ୍ତି ଗୋଟେ ଭକ୍ତ ସବୁବେଳେ ସେ ପ୍ରଭୁଙ୍କୁ ବହୁତ ମାନେ ତା ଅନୁସାରେ ସେ ଯେମିତିକି ପ୍ରଭୁ କରେ ମୁଁ ଯେମିତି ପ୍ରଭୁଙ୍କୁ ଡାକିବି ପ୍ରଭୁ ସେମିତି ମୋତେ ଏସବୁ ଗୋଟେ ଦେଉଛନ୍ତି ତାଙ୍କ ତାଙ୍କ ତାଙ୍କ ବିନା ଏ ଦୁନିଆ ଅନ୍ଧାର